ଆମ୍ଭ ଅଞ୍ଚଳ କିମ୍ବା ସହରରେ ବିଭିନ୍ନ ପ୍ରକାରର ଜିନିଷ ଅଛି କିନ୍ତୁ ଏଥିମଧ୍ୟରୁ ମୋ'ର ପ୍ରିୟ ହେଉଛି ଖାଇବା ଜିନିଷ ଆଉ ମୁଖ୍ୟତଃ ପ୍ରାୟ ଢେଙ୍କାନାଳର ବରା ପ୍ରାୟତଃ ଫେମସ୍ ହୋଇଛି ଏଇଥି ପାଇଁ ଯେ ଢେଙ୍କାନାଳର ଯେଉଁ ବରାକୁ ମାନେ ଛୋଟ ପିଲା ହୁଅନ୍ତୁ କି ବୁଢ଼ା ବୁଢ଼ୀ ଯେଉଁମାନଙ୍କର ଯେମିତିକି ଦାନ୍ତ ନଥିବ ପାକୁଆ ଲୋକ ହୋଇଥିବେ ସେମାନେ ବି ମଧ୍ୟ ଏହାକୁ ଖାଇବାକୁ ବହୁତ ପସନ୍ଦ କରନ୍ତି କାରଣ ଏହା ବହୁତ ସୁସ୍ୱାଦୁ ଲାଗେ ଏବଂ ଏହା ଚୋବେଇବାକୁ ମଧ୍ୟ ବହୁତ ହାଲୁକା ଲାଗେ ଏବଂ ନରମ ଥାଏ ସେଥିପାଇଁ ଆମ ଢେଙ୍କାନାଳର ବରା ବହୁତ ମୋତେ ଭଲ ଲାଗେ ଖାଇବାକୁ